ଦୋକାନଟେ ଯାଇଥିଲି ମୋତେ କି ଯେଉଁଟା କି ମୋତେ କାନଫୁଲ କିଣିବାର ଥିଲା ହେଲେ ମୁଁ ଦୋକାନଟେ ଗଲି ଯାଇକି ଦେଖିଲି ତ ମୋତେ କାନଫୁଲ ଗୁଡ଼ା ପସନ୍ଦ ହେଲା ସ ମୁଁ ଧରିକି ଆସିଲି ମୁଁ ମୋ ସାଙ୍ଗମାନଙ୍କୁ ଦେଖାଇଲିି ତ ମୋ ସାଙ୍ଗମାନେ କହିଲେ କେଉଁଠୁ କିଣିଲୁ ଏତେ ଭଲ ଅଛି ସୁନ୍ଦର ଦୁଶୁଛି ସୋ କେତେ ନେଇଥିଲା କ'ଣ ପଚାରିଲେ ତ ମୁଁ କହିଲି ନା ମୁଁ ଭାବୁଥିଲି ପାଞ୍ଚଶହ ଟଙ୍କା ଉପରେ ହବ ବୋଲି ତେଣୁ ମୋତେ ମୁଁ ଶହେ ଟଙ୍କାରେ ଆଣିଛି ଏବଂ ବହୁତ ଭଲ ଅଛିି ବାକି ଯଦି କଲର୍ ଫେଡ଼୍ ହେଇଯିବ ରହିବନି ବେଶୀ ଦିନ ମୁଁ ତିନି ବର୍ଷ ହେଲାଣି ୟୁଜ୍ କରୁଛି ଟିକେ ଭଲ ହେଇଯାଉଛି ବାକି କଲର୍ ଫେଡ଼୍ ହେଇଯିବ ଏତିକି କହିବାର ଅଛି ସ ଯଦି ତ ମାନେ କିଣିବ ତ କିଣନ୍ତୁ ଭଲ ରହି ଭଲଟା ଦେଖିକି କିଣୁ ତ ସ କାନଫୁଲ ମୋତେ ବହୁତ ଭଲ ଲାଗିଥିଲା ମୋତେ ମୋ ମୋ ମୋର ଫେଭରେଟ୍ ହେଉଛି ଦି କାନୁଫୁଲ ବହୁତ କିଣିବା ବା ଚୁକା ଟାଇପ୍ର କିଣିବା ମୋତେ ଭଲ ଲାଗେ